ମୁଁ ମୋ ସାଙ୍ଗ ସହିତ ଏକ ମେଳାରେ କାନଫୁଲ ଦେଖିବାକୁ ଯାଇଥିଲି ସେଇଠାରେ ବିଭିନ୍ନ ପ୍ରକାର କାନଫୁଲ ରହିଥିଲା ମୁଁ ମୋ ସାଙ୍ଗ ଏକ କାନଫୁଲ ପସନ୍ଦ କରିଥିଲା ଏବଂ ମୁଁ ଏକ କାନଫୁଲ ପସନ୍ଦ କରିଥିଲି ମୁଁ ସେ ଭାଇଙ୍କୁ ପଚାରି ଥିଲି ଏ କାନଫୁଲର ଦାମ କେତେ ଓ ଏହା ଭଲ କଲର୍ ଭଲ ରଙ୍ଗର କି ଆଉ ସେ ଭାଇ କହିଥିଲେ ହଁ ଏଇଟା ଭଲ ରଙ୍ଗର ତେଣୁ ତାକୁ ଆଣିଥିଲି ସେଦିନ ତାକୁ ଆଣି ମୁଁ ଆଜି ପର୍ଯ୍ୟନ୍ତ ବ୍ୟବହାର କରୁଛିି ମୋ ସାଙ୍ଗମାନେ ତା'ର କାନଫୁଲା ଆଣି ଆଜି ପର୍ଯ୍ୟନ୍ତ ବ୍ୟବହାର କରୁଛିି ଆଜି ପର୍ଯ୍ୟନ୍ତ ମଧ୍ୟ ତାହାର ରଙ୍ଗ ଯାଇ ନାହିଁ ଏବଂ ତାହା କିଣିବା ଦିନ ଯେପରି ଦେଖାଯାଉ ଥିଲା ଆଜି ମୁଁ ସେମିତି ଦେଖାଯାଉଛି ସେ କାନର ଦାମ ମଧ୍ୟ ଠିକ୍ ଥିଲା ଆମେ ଦୁଇଜଣ ସାଙ୍ଗ କାନଫୁଲ କିଣି ବହୁତ ଖୁସି ହେଇଛୁ କାରଣ କାନଫୁଲର ଦାମ ଠିକ୍ ଥିଲା ଏବଂ ତା'ର ଉପଯୋଗିତା ମଧ୍ୟ ଠିକ୍ ଥିଲା